ହଁ କୁହନ୍ତୁ ହଁ କୁହନ୍ତୁ କୁହନ୍ତୁ

ହଁ ହେଇପାରିବ ଆମ ଦୋକାନରେ ଗୋଲାପ ଫୁଲ ମଲ୍ଲୀ ଫୁଲ ରଜନୀଗନ୍ଧା ଫୁଲ ଏହିପରି ବିଭିନ୍ନପ୍ରକାର ଫୁଲ ଅଛି ଆପଣଙ୍କର ରେଟ୍ ପଡ଼ିଯିବ ପନ୍ଦର ହଜାରରେ ସବୁଠୁ ଭଲ ଆସିବ ଦଶ ହଜାର ତାଠୁ ଟିକିଏ କମ୍

ହଁ ଆପଣ ଦଶ ହଜାର ରେଟ୍ର ଯେଉଁ ମଣ୍ଡପ ସଜା ସେଇଟା ନେବାକୁ ଚାହୁଁଛନ୍ତି ତ ହଉ ହଉ ଠିକ୍ ଅଛି

ମଣ୍ଡପ୍ ସଜାଇବା ପାଇଁ ଯଦି ଆଡ଼ମ୍ବର ସହିତ କରିବେ ପଚିଶ ହଜାର ଲାଗୁଛି ଆଉ ଯଦି ତାଠୁ ଟିକିଏ କମ୍ରେ ଯେଉଁଟା ଆମର ମିଡ଼ିଲ୍ରେ ରହିଛି ସେଇଟା କୋଡ଼ିଏ ହଜାର ପଚିଶ ହଜାର ଫ୍ରଣ୍ଟ୍ ପୁରା ଗୋଲାପ ଫୁଲରେ ସଜାହେବ ସାଇଡ଼୍ରେ ସବୁ ରହିବ ରଜନୀଗନ୍ଧା ଫୁଲ ଆମର ସବୁ ଏବେ ଆସୁଛି ଫରେନ୍ରୁ ଯେଉଁ ସବୁ ନୂଆ ନୂଆ ଫୁଲ ସବୁ ଆସୁଛି ହଁ ସେଇ ନୂଆ ନୂଆ ଫୁଲକୁ ବି ନେଇକି ସଜାହେବ ଆର୍ଟିଫିସିଆଲ୍ ଯେଉଁ ଫୁଲ ଯେଉଁଟା ଦୋକାନରେ ମିଳୁଛି କିଣା ଫୁଲ ଯେଉଁ ଆମର ଦେଶୀ ଗୋଲାପ ଫୁଲ ବି ରହିବ ଆଉ ତା'ର ଦାମ୍ ରହିବ କୋଡ଼ିଏ ହଜାର୍ ଟଙ୍କା ଆଉ ଆପଣଙ୍କର ଏନ୍ଗେଜ୍ମେଣ୍ଟ୍ କହୁଛନ୍ତି ପାଞ୍ଚ ମାର୍ଚ୍ଚ୍ରେ ଅଛି ଆଉ ଆମକୁ ଚାରି ମାର୍ଚ୍ଚ୍ରେ ଆମେ ଯିବୁ ଆପଣଙ୍କର ସଜେଇ ଦବୁ ତା'ର ରେଟ୍ ରହିଛି ଦଶ ହଜାର ଟଙ୍କା ଆଉ ଆଉ ବାହାଘର ପାଇଁ ଆପଣ ବୁକ୍ କଲେ କୋଡ଼ିଏ ହଜାର ଟଙ୍କା ଆଉ

ମଣ୍ଡପ ଆଜି ଯଦି ତମର ବାହାଘର ରହୁଛି ତ ବାହାଘରର ଦୁଇ ଦିନ ପୂର୍ବରୁ ମଣ୍ଡପଟା ସଜାହେବ ହଁ ଶୁଣନ୍ତୁ ଶୁଣନ୍ତୁ ହଁ ଆଡ଼୍ଭାନ୍ସ୍ ଦେବାକୁ ପଡ଼ିବ ତମେ ଆଡ଼୍ଭାନ୍ସ୍ ଆଗ ଏନ୍ଗେଜ୍ମେଣ୍ଟ୍ ପାଇଁ ଚାରି ହଜାର ଟଙ୍କା ଦେଇଦେବ ଆଡ଼୍ଭାନ୍ସ୍ ଆଉ ଏନ୍ଗେଜ୍ମେଣ୍ଟ୍ ସରିଯାଉ ଏନ୍ଗେଜ୍ମେଣ୍ଟ୍ ପାଇଁ ଯାହା ରହିଛି ପଇସା ଏନ୍ଗେଜ୍ମେଣ୍ଟ୍ରେ ଦେଇଦେବ ଆଉ ଏନ୍ଗେଜ୍ମେଣ୍ଟ୍ ସରିଲା ପରେ ଯେଉଁ ବାହାଘର ଅଛି ବାହାଘରରେ ଆପଣଙ୍କର କୋଡ଼ିଏ ହଜାର ରହୁଛି ଆମାଉଣ୍ଟ୍ଟା ତ ଆପଣଙ୍କର ବାହାଘରରୁ ଏନ୍ଗେଜ୍ମେଣ୍ଟ୍ ଭିତରେ ରହିବ କିଛି ସମୟ ବ୍ୟବଧାନ ରହିଛି ତ ବାହାଘର ପାଇଁ ତୁମେ ଆଠ ହଜାର ଟଙ୍କା ଆଡ଼୍ଭାନ୍ସ୍ ଦେଇଦେବ ହଁ ଏନ୍ଗେଜ୍ମେଣ୍ଟ୍ ପାଇଁ ଚାରି ହଜାର ଟଙ୍କା ଜାଣିଲେ ତ ହଁ ଏନ୍ଗେଜ୍ମେଣ୍ଟ୍ ପାଇଁ ଚାରି ହଜାର ଟଙ୍କା ହଁ କୁହନ୍ତୁ ହଁ ହଁ କରିଦେବେ ନିହାତି ନିହାତି ଆମେ ଆପଣଙ୍କର ଏନ୍ଗେଜ୍ମେଣ୍ଟ୍ର ପୂର୍ବ ଦିନ ଏନ୍ଗେଜ୍ମେଣ୍ଟ୍ ପାଇଁ ସଜ୍ଜାସଜ୍ଜି କରିଦେବୁ ବାହାଘରର ପୂର୍ବରୁ ସଜ୍ଜାସଜ୍ଜି କରିଦେବୁ ଯେମିତି ବାହାଘରର ମଣ୍ଡପଟା ବହୁତ ସୁନ୍ଦର ଲାଗିବ

ହଁ ହଁ ଠିକ୍ ଅଛି ନିହାତି ନିହାତି ହଁ ହଁ ଠିକ୍ ଅଛି ହଁ ହଁ ଠିକ୍ ଅଛି ଠିକ୍ ଅଛି